ମୁଁ ଟକ୍ ପାଣି ପାଏ ପାଣି ମୁଁ ଛାଣିକି ଆଣେ ଛାଣିକି ରଖେ ଗରା ମାଠିଆ ସବୁ ମୁଁ ଧୋଇକି ପରିଷ୍କାର କରି ପାଣି ଭରେ ଏବଂ ଫିଲ୍ଟର୍ ବି ପାଣି ରଖେ ଟପ୍ ପାଣିଟା ଫିଲ୍ଟର୍ ହେଇକି ଆସେ ପରିଷ୍କାର ପାଣି ଆସେ ତେଣୁ ସେଇ ପାଣିଟା ଆମେ ବ୍ୟବହାର କରୁ ଖାଇବା ରାନ୍ଧିବା ପିଇବା ବ୍ୟବହାର କରୁ ପାଣି ସବୁଠୁ ଭଲ ପାଣି ଆଉ ପାଣି ତ ଖାଉଛେ ପାଣି ମୁଁ ପାଟେ ଗୋଟିଏ ପାଣି